ଆମ ଖୋର୍ଦ୍ଧା ଜିଲ୍ଲାରେ ବହୁତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରମ୍ପରା ହୋଇଥାଏ ଯେପରିକି ଜଟଣୀରେ ଗଣେଶ ପୂଜା ପ୍ରସିଦ୍ଧ କାହିଁକି ନା ସେଠି ବହୁତ ପ୍ରକାର ଲୋକମାନେ ବୁଲିବାକୁ ଆସନ୍ତି ସେଠାରେ ରଜ ଦୋଳି ପଡ଼ିଥାଏ ବଡ଼ ବଜାର ପଡ଼ିଥାଏ ମେଢ଼ ତିଆରି ହୁଏ ବହୁତ ଏପରି ତ ବହୁତ ପ୍ରକାର ମୁଁ ଆଉ ମୋ ପରିବାର ଲୋକମାନେ ସେଠାକୁ ବୁଲିବାକୁ ଯାଉ ଆଉ ଆନନ୍ଦରେ ଖାଇ ପିଇକି ମଧ୍ୟ ଘରକୁ ଆସୁ ଭୁବନେଶ୍ୱରରେ ଖଣ୍ଡଗିରି ଯାତ୍ରା ପଡ଼ିଥାଏ ତା'ପରେ ଲୋକନାଥ ଯାତ୍ରା ପଡ଼ିଥାଏ ସେଠାରୁ ବହୁତ ଲୋକମାନେ ଆସନ୍ତି ଓଡ଼ିଶୀ କାର୍ଯ୍ୟକ୍ରମ ବି ମଧ୍ୟ ହୁଏ ଓଡ଼ିଶୀ ଡ୍ୟାନ୍ସ ହୁଏ ନୃତ୍ୟ ହୁଏ ବହୁତ ପ୍ରକାର କାର୍ଯ୍ୟକ୍ରମ ସେଠାରେ ହୋଇଥାଏ ଆଉ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରି ପାଳନ କରାଯାଏ ଗାଁ ମଧ୍ୟରେ ବି ଶିବରାତ୍ରି ହୁଏ ବହୁତ ଲୋକମାନେ ଯାଇଥାନ୍ତି ମନ୍ଦିର ବୁଲିକି ଆସନ୍ତି ମୁଁ ବି ଯାଏ ମୋ ପରିବାର ଲୋକମାନଙ୍କ ସହିତ ଯେଉଁ ଜାଗର ଜାଗର କରେ ଓ ଦିନ ସାରା ଓପାସ ରହି ଠାକୁରଙ୍କ ପାଖରେ ପ୍ରାର୍ଥନା କରେ ଯେ ମୋ ମନସ୍କାମନା ପୁରଣ କରିବା ପାଇଁକା ମନସ୍କାମନା ପୁରଣ ପରେ ମାନେ ଘରକୁ ପ୍ରସାଦ ସେବନ କରି ମନ ଶାନ୍ତିରେ ଆସେ